ବହୁତ୍ ଲୋକ୍ ଚାଷ୍ କର୍ବାର୍ ଲାଗି ନାଇଁ ଚାହେଁବାର୍ କାରଣ୍ ହଉଚେ ଖରାରେ ରହେବାର୍ ପଡ଼ୁଛେ ପାଣି ବି ନି ହେବାର୍ ଖରା ମାସରେ ପାଣିର୍ ଦ୍ୱାରା ଯାହାକି କରା ବିି ପଡ଼ୁଛେ ପେନ୍ ପେନ୍ ନି ବର୍ଷିଲେ ଯେନ୍କେ ଧାନ୍ ସବୁ ପୁରା ଶୁଇକରି ବର୍ବାଦ୍ ହେଇଯଉଛେ ଇଟା ଫି ଧାନ୍ ଗଜା ଦି ଦଉଛେ ସେଥିର୍ ଲାଗି ଲୋକ୍ମାନେ ଚାଷ୍ କର୍ବାର୍ଲାଗି ନେପେବ ନାଇଁ ଚାହେଁବାର୍ ଓ ସେମାନଙ୍କ ଅଧା ଲୋକର୍ ଜମିିନ୍ ବି ନାଇଁନ ଆଉ ସେମାନେ ବହୁତ୍ କଷ୍ଟ୍ କର୍ବାର୍କେ ପଡ଼ୁଛେ ଭାବିିକରି ସେମାନେ କୃଷି କାର୍ଯ୍ୟ ନେଇକର୍ବାର୍ ଚାଷ୍ କର୍ବାର୍ କଥା ଚାଷ୍ କର୍ବାର୍ ଦ୍ୱାରା ଦେଶର୍ ଉନ୍ନତି ହେବାର୍ ସାଙ୍ଗେ ସାଙ୍ଗେ ଆମର୍ ନିଜର୍ ବି ଉନ୍ନତି ହେବା ଚାଷ୍ ନେଇ କଲେ ଆମର୍ ଦେଶ୍ ତ ଉନ୍ନତି ନେଇି ହୁଏ ଆମର୍ ଦେଶ୍ରୁ ବାହାର୍କେ ଗଲେ ଆମର୍ ଉନ୍ନତି ହେବା ତ ଇଟା ଲୋକ୍ମାନେ ନିଜର୍ ଚାହିଁବାର୍ ଚାଷ୍ କର୍ବାର୍ କଥା ସର୍କାର୍ ବି ଜମି ଦେବାର୍ କଥା ଯାହାକି ଇଟା ଚାଷ୍ ପ୍ରତି ଆଉ ଭାବୁଚୁଁ ଚାଷ୍ ବହୁତ୍ କଷ୍ଟ ଏ ପାଠ୍ ପଢ଼ି କରି ଚାକ୍ରି କଲେ ତ ପୁରା ଚାଷ୍ କଲେ ବହୁତ୍ କଷ୍ଟ୍ ହଉଛେ ବୋଲିକରି ସେମାନେ ନାଇ କର୍ବାର୍ ଆରୁ ସେମାନେ ଭାବୁଛନ୍ କି ଚାଷ୍ ବହୁତ୍ ଇଟା ଏ ବହୁତ୍ ପୁରା କଷ୍ଟ୍ ଏ ପୁରା କଷ୍ଟ୍ଲି ଜିନିଷ୍ ତ ଇଟା ନେଇି ଭାବ୍ବାର୍ କଥା ମୋର୍ ମୋର୍ ମତରେ ଚାଷ୍ କର୍ବାର୍ କଥା ଆଉ ଚାଷ୍ କଲେ ହିଁ ଆମର୍ ଦେଶ୍ର ଉନ୍ନତି ହେବା ଆର୍ ଆମର୍ ବି ଉନ୍ନତି ହେବା ସବୁ ଯେନ୍ ଚାକ୍ରି କଲେ ଛାଇ ତଲେ ରହେମୁ ତ ଛାଏ ତଲେ ରହେବ ଯେ ବାକି ଇ ଯଦି ସଭେ ଚାକ୍ରି କର୍ବେ ବଏଲେ କେ ଚାଷ୍ କର୍ବା ଚାଷ୍ର ଉନ୍ନତି ହିଁ ହେଇନିପାରେ